ନିଅର ଡିଜିିଲକରରେ ସମୁଦାୟ ଆପଣଙ୍କ ଆକାଉଣ୍ଟ ଥିବା ୱେବସାଇଟ୍ ସୁରକ୍ଷା ଉଲ୍ଲଙ୍ଗନ ବିଷୟରେ ଆପଣଙ୍କୁ ଏକ ଇମେଲ ଆଲର୍ଟ ମିଳିଥିଲା ଆପଣ ଘରେ ଅଛନ୍ତି ସତର୍କକତା ମୂଳକ ମୁଁ ତ କେବେ ନେବାକୁ ଚାହୁଁଛନ୍ତି କଳ୍ପନା କରନ୍ତୁ ଯେ ଆପଣ ଜଣେ ବନ୍ଧୁଙ୍କ ସହ କଥାବାର୍ତ୍ତା କରୁଛନ୍ତି ଯେ ସାଇବର ସୁରକ୍ଷା ବିଷୟରେ ଜାଣିଛନ୍ତି ପରିସ୍ଥିତିକୁ ବାଖ୍ୟ କରନ୍ତୁ ଏବଂ ସୁରକ୍ଷା ବୃଦ୍ଧି ପାଇଁ ଆପଣଙ୍କୁ ଡିଜିଲକର ପାସ୍ୱାର୍ଡ଼କୁ କିପରି ପରିବର୍ତ୍ତନ କରିବେ ସେ ବିଷୟରେ ପରାମର୍ଶ ମାଗନ୍ତୁ